ହ୍ୟାଲୋ ସାର ଆପଣ ଆମାଜନରୁ କହୁଥୁଲେ କି ସାର ଆପଣଙ୍କୁ ଯେଉଁ ମୁଁ ଅର୍ଡ଼ର ପାଇଁ କହିଥିଲି କି ଭାତ କି ଚିକେନ କି ପିସ ହରିଆ ଆପଣ ତ କାଇଁ ଏତୋଳ ପର୍ଯ୍ୟନ୍ତ ଆସିକି ଡେଲିଭରି ଦେଇ କଲେ ନେହିଁ ଆମେ କ'ଣ କରିମୁ ଆପଣ ଯାହା ହେଲେ ବି ଆସିକି ଶୀଘ୍ର ପହଞ୍ଚେଇବା କଥା ଆପଣ ଆସିକି ପହଞ୍ଚିଲେନି ଯେଉଁ ଲୋକଙ୍କ ପାଇଁ ଆମେ ଅର୍ଡ଼ର କରିଥିଲୁ ସେମାନେ ତ ଅଲରେଡ଼ି ରାଗିକିନା ପଳେଇଲେଣି ଆପଣ ଶୀଘ୍ର କାହିଁକି ଆସିଲେନି ଦୟାକରି ଆପଣ ଶୀଘ୍ର ଆସନ୍ତୁ ଆପଣଙ୍କୁ ଅର୍ଡ଼ର ଦବାର କାରଣ କ'ଣ ଆପଣ ଯଦି ଏମିତି କଷ୍ଟମରକୁ ନ ଆସିକିନା ହଇରାଣ କରିବେ କି ଡେରି କରିବେ ସେ ଲୋକ ଆପଣଙ୍କ କତୁରୁ କେମିତି ଡେଲିଭରି ନେବେ ଦୟାକରି ଆପଣ ଶୀଘ୍ର ଯେଉଁ ସମୟ ଦେଇଥିଲେ ସେଇ ସମୟ ଭିତରେ ଆସି ପହଞ୍ଚନ୍ତୁ